ହ୍ୟାଲୋ ଆମର ବାଇଗଣ ମିଳିବ କୋବି ଫୁଲକୋବି ୱିଥ୍ ବନ୍ଧାକୋବି ଆଉ ଟମାଟୋ ଗାଜର ବିମ୍ସ୍ କଲରା ଭେଣ୍ଡି ଜହ୍ନି ଏ ସବୁ ଉପଲବ୍ଧ ବାଇଗଣ ବର୍ତ୍ତମାନ ରହୁଛି ଚାଳିଶ ଟଙ୍କା ଆଉ କୋବି ଗୋଟା ରହୁଛି ତିରିଶ ଆଉ କମ୍ ଦେଖନ୍ତୁ ଆପଣ ଆମେ ତ ହିଁ ସେତିକି ରେଟ୍ରେ ହିଁ ବିକୁଛୁ ଆଉ ଡିଲର୍ମାନେ ହିଁ ନେଉଛନ୍ତି ବି ହିଁ ସେତିକି ରେଟ୍ରେ ଆମେ ସେଇ ଆମ ରେଟ୍ ହିସାବରେ ହିଁ କହୁଛୁ ଓହୋ ଠିକ୍ ଅଛି ଗାଡ଼ି ନେଇକି ଆସିଲେ କୁଇଣ୍ଟାଲ୍ ପିଛା ପାଞ୍ଚ ଶହ କାଟିବେ ଆଉ ନାହିଁ ଦେଖନ୍ତୁ ଆମେ ଅଲଗା ଲୋକଙ୍କୁ ବି ହିଁ ଡିଲର୍ସ୍ ଯେଉଁମାନେ ଧରିଛନ୍ତି ତାଙ୍କୁ ହିଁ ଆମେ ସେଇ ପ୍ରାଇସ୍ରେ ହିଁ ଆମେ ଦେଉଛୁ କିନ୍ତୁ ଆପଣଙ୍କୁ ଆହୁରି ପାଞ୍ଚ ଶହ ଟଙ୍କା ଲେଖାଏଁ କମାଇଲୁ ଆଉ ସେତିକି ଲେଖାଏଁ ହିଁ ସବୁ ଚାଲିଛି ଆପଣ ଏମିତି କହିଲେ ଆମେ କ'ଣ କରିବୁ ଆଉ

ଆପଣ ଆଗେ ଆସନ୍ତୁ ଆସିଲା ପରେ ତା'ପରେ ଯାଇକି ରେଟ୍ କ'ଣ କେମିତି କରିବା ଆଉ ହଉ ଆସନ୍ତୁ ଠିକ୍ ଅଛି ଆପଣ ଗାଡ଼ି ନେଇକି ଆସନ୍ତୁ ଦେଖିବା ଆସିଲେ ଆପଣଙ୍କ ପାଇଁ କିଛି ରେଟ୍ ଗୋଟେ କ'ଣ କରିବା ଆଉ ଯଦି ସେଇ ହିସାବରେ ନେଲେ